ହଁ ମୋ ପରିବାରକୁ ଲୋକମାନଙ୍କୁ ମୁଁ ଡାକ୍ତରଖାନାକୁ ନେଇଯାଇଛି ଏବଂ ମୋ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପାଇଛି ଏବଂ ଏହା ଦ୍ୱାରା ମୁଁ ସ୍ୱାସ୍ଥ୍ୟଜନିତ କାର୍ଯ୍ୟ ବ୍ୟବହାର କରେ ଏବଂ ଏହା ଦ୍ୱାରା ମୁଁ ଲାଭବାନ ମଧ୍ୟ ହେଇଛି ଏବଂ ଏହା ଦ୍ୱାରା ମୋ ଭଳି ଗରିବ ଲୋକମାନେ ବି ଲାଭବାନ ହେଇପାରୁଛନ୍ତି